ହଁ ହ୍ୟାଲୋ ହଁ ମୁଁ ଭାବୁଥିଲି ଟିକେ ଆମେ ଯେଉଁ ପିକନିକ୍ ଯିବା ଟିକେ ବୁଲି ଆସିବା ବହୁତ ଦିନ ହେଲା ଯାଇନାହାନ୍ତି ଆମେ ଯିବା ପିଙ୍କି ସେ ଚେପିଟି ସବି ଆଉ ବର୍ଷା ସେ ମ ରଙ୍ଗ ଏମିତି ସବୁ ଦରପତି ଯିବା ବୁଲି ଆସିବା ଆଉ ଆଉ ମୁଁ ମୁଁ ଭାବୁଛି ଟିକରପଡ଼ା ଟିକେ ଯିବା ଭଲ ଜାଗା ଦେଖିନାହାନ୍ତି ଦେଖିଆସିବା ସେଠି ଭଲ ଆନନ୍ଦ ଲାଗିବ ସେଠି ସମସ୍ତେ ଯାଉଛନ୍ତି ଭଲ ଆନନ୍ଦ ଲାଗୁଚି ବୋଲି କହୁଛନ୍ତି ଆମେ ତ ଦେଖିନାହାନ୍ତି ଟିକେ ଦେଖିକି ମନ ଖୁସି କରିବା ଆଉ ଆମେ ସମସ୍ତେ ସାଙ୍ଗ ହୋଇ ଯିବା ଆଉ ଭଲ ଖୁସି ଲାଗିବ ବହୁତ ଦିନ ହେଲା କୁଆଡ଼େ ଯାଇନାହାନ୍ତି ଆଉ ଆମର ସେ ଗୋପାଳ ନନା ପୁଅ ବୋଲର୍ଟା କରିଦବା ସେ ଭଲ ଲୋକ ଆମେ ଯାହା ଯାହା କହିଲେ ସେ କମ୍ ପଇସାରେ ଟିକେ ଆମକୁ ବୁଲେଇ ଆଣିବେ ଆମ କଥା ମାନିବେ ଏମିତି ଯିବା ଆମେ ସାତ ଆଠ ଜଣ ଠିକ୍ ହୋଇକି ଆଉ ଆଉ ହଁ ହଁ ହଁ ତୁ କ'ଣ କହୁଚୁ କହ କ'ଣ ଯିବ ନା ଯିବୁନି

ହଁ ଆଚ୍ଛା ଏମିତି ସାଙ୍ଗ ସାଥି ହୋଇ ଯିବା ମଜା ଗୋଟେ କରିବା ଆଉ ବେଶୀ ପଇସା ଖର୍ଚ୍ଚ ହବନି ଅଳ୍ପ ପଇସାରେ ପଳେଇଆସିବା ଆମର ତ ଗାଡ଼ି ବାଲା କମ୍ ପଇସା ନେବ ଆଉ ସମସ୍ତେ ଖୁସିରେ ଯିବା ଖୁସି ବୁଲିବୁଲାକି ଆସିବା ଆଉ ସବୁବେଳେ ଆଉ କ'ଣ ଘରେ ରହିବା ବାହାରକୁ ଗଲେ ଟିକେ ଆନନ୍ଦ ଲାଗିବ ଟିକେ ସବୁକିଛି ଜାଣିବା ଖୁସି ହେବା ଆଉ ଏମିତି ଆମେ ପାଞ୍ଚ ସାତ ଜଣ ବସିବା ଆଉ ହୋଟେଲ୍ରେ ଖାଇବା ନା ରୋଷେଇ କରିବା ହୋଟେଲ୍ରେ ଖାଇବା ହଁ ଆମେ ହୋଟେଲ୍ରେ ଭଲ ହୋଟେଲ୍ ଦେଖିବା ଭଲ ରୋଷେଆ ମାନେ ଭଲ ରୋଷେଇ ହେଇଚି କି ନାହିଁ ହୋଟେଲ୍ଟା ପରିଷ୍କାର ଅଛି କି ନାଇଁ ଏମିତି ଆମେ ଦେଖିକିରି ସବୁ ବସିବା ସମସ୍ତେ ଖାଇବା ଆଉ ଆଉ ଭଲ ଆମକୁ ଭଲ ନ ଲାଗିଲେ ଆମେ ଆଉ କ'ଣ ସେ ହୋଟେଲ୍ରେ ଖାଇବାକି ଆମେ ଦେଖିିବା ଯେଉଁଟା ଗୋଟେ ଭଲ ହୋଟେଲ୍ ଅଛି ସେଇ ହୋଟେଲ୍ରେ ବସିବା ଆଉ ଆଉ ଆଉ ସମସ୍ତେ ତ ରାଜି ଅଛନ୍ତି କେହି କେହି ତ ମନା କରୁନାହାନ୍ତି ଆଉ ହଁ କାଲି ରାତି ବାହାରିବା ଆଉ ଆମେ ମୁଁ ବି ବୋଲେରୋ ବାଲାଙ୍କୁ କଲ୍ କରିଦେଇଛି ସିଏ ରାଜି ହୋଇଛି ସବୁ ସାଙ୍ଗମାନେ ତ ରାଜି ଅଛନ୍ତି ଏକା ପିଙ୍କି ଟିକେ ରାଜି ହେଉନଥିଲା ମୁଁ ତାକୁ ବୁଝେଇ ଦେଇଛି ସିଏ ପୁଣି ଆଗେ ବାହାରିଲାଣି ଆଉ ସେ କହୁଛି ନା ନା ଏତେ ଏତେ ସୁନ୍ଦର ଜାଗା ମୁଁ ଛାଡ଼ିବି ନା ସେଇ ପିଙ୍କିଟା ଟିକେ ଅସୁବିଧା କରୁଥିଲା ଆଉ ଏଇନା କେହି ଅସୁବିଧା ନାହାନ୍ତି ସମସ୍ତେ ଖୁସି ହୋଇକି ଆନନ୍ଦ ବାହାରୁଚନ୍ତି ପଙ୍କିଟା ଟିକେ ବୁଝେ ନେଇଁ ଟିକେ ପଇସାପତ୍ରକୁ ଟିକେ ମନା କରେ ଆଉ ଏଇନାଗେ ତ ମୁଁ ଯେମିତି କହିଦେଲି ସେ ତ କହୁଚି ମୁଁ ଆଗେ ଯିମି ନାଚୁଛି ଆଉ ଆଉ ଯିବା ସମସ୍ତେ ସାଙ୍ଗ ହୋଇକି ଆଉ ଆଉ ହଉ ରଖ ମୁଁ ଫିଙ୍କିକି ଟିକେ ବୁଝେଇଦିଏ ହଉ ଯିବା ଆଉ